ଠିକ କରି

କାଲି ପହରଦିନ ଉପରୁ ତ ପଡ଼ିଛି

ଆପଣ କେଉଁଠି ଥିବେ କି

ଭଲଟା ନେବି ଭଲଟା ଭଲ କେଉଁଟା ଅଛି ଟିକେ ଭଲଟା ଭଲଟା ଲଗେଇଥାନ୍ତି କେତେ ଟଙ୍କା ପଡ଼ିବ

ଦଶଟା ପରେ ଆସିବି

ଦୁଇ ଦିନରେ ହେବ କେତେ ଦିନ ଲାଗିବ

କେତେ ଟଙ୍କା ପଡ଼ିବ

କେଉଁଠି ଆସିବି କି ଷ୍ଟୋରଟା କେଉଁଠି ହଁ ଜାଣି ତ କେଉଁଠି କି ନାଁ ପଚାରିବି